ହଁ ଆମ ଗାଁରେ ତ ସୁବିଧା ସୁଯୋଗ ଅଛି ନା ଆମ ଗାଁରେ ମନ୍ଦିର ଅଛି ନଈ ଅଛି ଆପଣ ଯେଉଁଠିକି ଯାଇପାରିବେ ମନ୍ଦିରରେ ସେମିତି କିଛି ଇଏ ନାହିଁ କାରଣ ମନ୍ଦିର ହେଉଛି ଏକ ଭଲ ସ୍ଥାନ ସେଠି କିଏ ଯଦି ଲୋକେ ପଇସା ପାଇଁ ବେଶୀ ଦିଅନ୍ତିନି ତାହେଲେ ମନ୍ଦିରରେ କ'ଣ କାମ ଅଛି କି ଏମିତି ବୁଲିବା ପାଇଁ ଯିବେ ସେଇ ଗଲାବେଳେ ଯେଉଁ ପଳେଇବେ ନର୍ମାଲ୍ ଚଣ୍ଡିଖୋଲ ଦେଇକି ତାଙ୍କୁ ଗୋଟେ ଶହେ ଟଙ୍କା ଦେଇ ଦେବେ ଆଉ ଆଉ ଦେଖିବେ ଯେଉଁ ନନା ପୂଜା କରୁଛନ୍ତି ବି କଥା ହେଇଥିଲେ ତା ସହିତ ରହିବା ପାଇଁ ତ ମନ୍ଦିରରେ ସେମିତି କିଛି ବ୍ୟବସ୍ଥା ନାହିଁ ରହିବା ପାଇଁ ହେଲେ ଆପଣଙ୍କୁ ମନ୍ଦିରଠୁ ପାଖପାଖି ଦୁଇ ତିନି କିଲୋମିଟର ଭିତରେ ହୋଟେଲ୍ ଆସିବ ସେଇଠି ରହିବାକୁ ପଡ଼ିବ ଯା ହଉ ହେଲେ ତ ଏତେ କିଛି ସୁବିଧା ଅସୁବିଧା ହେବନି ମନ୍ଦିରରେ ବି ସେମିତି କିଛି ଅସୁବିଧା ନାହିଁ କିନ୍ତୁ ମନ୍ଦିରରେ ଟିକେ ପୂଜକକୁ ବେଶୀ ଆକାରରେ ପଇସା ଦେବାକୁ ପଡ଼ିବ ଆଉ କାରଣ ଆପଣ ତିନି ଚାରି ଦିନ ଯାଇକି ପୂଜକ ପୂଜା କରିବେ ନା ଆପଣ ଯେଉଁ ହୋଟେଲ୍ କଥା କହୁଛନ୍ତି ହୋଟେଲ୍ ତ ମୁଁ ଆମ ଚିହ୍ନା ଲୋକ ଅଛି ମୁଁ ତାଙ୍କୁ କଲ୍ କରି କହିବି ଦେନ୍ ସିଏ ଟିକେ କମେଇଦେବେ ମାନେ ରୁମ୍ ବୁକିଙ୍ଗ୍ଟା ଟିକେ କମେଇଦେବେ ଆଉ ମନ୍ଦିର କଥା କହିପାରିବିନି କାହିଁକି ନା ମନ୍ଦିର ତ ସମସ୍ତଙ୍କର ସେ ବି ସମସ୍ତେ ଯାହା ଦେବେ ଆପଣଙ୍କୁ ବି ସେଇଆ ଦେବାକୁ ପଡ଼ିବ ହଉ ଦେଖିବାକୁ ଚେଷ୍ଟା କରୁଛି ଆଉ ଆପଣ ପୂଜାମାନେ କୌଣସି ପୂଜା ହେଇଥିଲା ନା କ'ଣ ଆରେ ହଁ ଭାଇ ମୁଁ ସାହାଯ୍ୟ କରିବି କାହିଁକିନା ଆପଣ ଦାୟିତ୍ୱରେ ବୁଲିବାକୁ ଆସିଛନ୍ତି ଆମ ଗାଁକୁ ପୂଜା କରିବା ପାଇଁ ଆମ ଅତିଥି ହିସାବରେ ଆସିଛନ୍ତି ଅତିଥି ଆପଣ ସାହାଯ୍ୟ ନ କଲେ ଆମକୁ ଭଲ ଲାଗିବନି ମୁଁ କହୁଥିଲି ମନ୍ଦିର ପାଖକୁ ତ ଯାଇପାରିବିନି କାହିଁକି ନା ମନ୍ଦିର ପାଖକୁ ଗଲେ ଅସୁବିଧା ଅଛି ଆଉ ଏଠାକୁ ମୁଁ ଛୁଆ ପଠେଇଦେଉଛି ତାଙ୍କ ନମ୍ବର୍ ବି ତୁମକୁ ଦେଇଦେବି ତା ସହିତ କଥା ହେଇଯିବେ ଟିକେ କନ୍ସର୍ନ ହେଇଯିବ ଆଉ କାମ୍ କର ଆମ ଘର ମନ୍ଦିର ପାଖରେ ନୁହଁ ଆମ ଘର ତ ମନ୍ଦିରଠୁ ହାଫ୍ କିଲୋମିଟର୍ ଦୂରରେ ମନ୍ଦିର ପାଖ ମନ୍ଦିରଠୁ ଦୁଇଶହ କିଲୋମିଟର୍ କାହିଁକି ନା ଅଛି ତ ମନ୍ଦିର ପାଖରେ କିଏ ଆଇଁସ କି କିଛି ଆଇଁସ ପଦାର୍ଥ ଖାଇପାରିବନି ସେଥିପାଇଁ ମନ୍ଦିର ଆସିଲେ ଦୁଇଶହ ମିଟର୍ ଦୂରରେ ସମସ୍ତେ ମନ୍ଦିର ପାଖରେ ତ କେହି ନାହାନ୍ତି ଭାଇ କହୁଛି ଆଉ ହେଉଛି ହୋଟେଲ୍ରେ ଆପଣ ଯେଉଁ କହିଲେ ରହିବେ ସେଠି ରିଲେଟିଭ୍ ଅଛି ସେଠି ଦର କମିଯାଏ କିନ୍ତୁ ମନ୍ଦିରରେ ସେମିତି କିଛି କହି ହେବନି କାହିଁକି ନା ମନ୍ଦିରରେ ସମସ୍ତେ ସମାନ ଧରାଯାଉ ଆପଣଙ୍କୁ ନନା କହିବେ ଯେ ଏତିକି ପଇସା ଦେ କିନ୍ତୁ ସେଠି ଆଉ ଜଣେ ଥିବ ସିଏ ବେଶୀ ପଇସା ଦେଉଥିବ ସେମିତି ହେଲେ ସେମିତି ହେଲେ ସେମାନେ ନନାଙ୍କୁ ବାଡ଼େଇବେ ନା ଘର କଥା ପାଇଁ ଚେଷ୍ଟା କରିବି କାହିଁକି ନା ଆପଣ ଯେହେତୁ ଏତେ ଦୂର ଆସିଛନ୍ତି ଆମ ଗାଁକୁ ମନ୍ଦିରରେ ପୂଜା କରିବା ପାଇଁ ସେଇ ଆପଣଙ୍କ ପାଇଁ ଆମେ କିଛି କରିପାରିବୁ ନା ସେଥିପାଇଁ ଆମ ମନ୍ଦିରର ପୂଜା ପାଇଁ କଥା ହେଉଛି ହଉ ଆଉ ମୁଁ ହଉ ଆଜ୍ଞା ଯେବେ ଆସିବେ ଆଉ ମୋତେ କଲ୍ କରିବେ ମୁଁ ଏଠି ସବୁ ଠିକ୍ ଠାକ୍ କରି ଆପଣଙ୍କୁ କହିବି ଆଉ କ'ଣଟା ଅସୁବିଧା